ନିଜ ବଗିଚାର ରକ୍ଷଣାବେକ୍ଷଣା କରିବା ସମୟରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ବଗିଚାରେ ଥାଆନ୍ତି ମଶା ଥାଆନ୍ତି ମାଛି ଥାଆନ୍ତି ଡାଉଁଶ କାମୁଡ଼ନ୍ତି ବିଭିନ୍ନ ପ୍ରକାର ପୋକ ମୂଷା ସାପ ଏଇ ସବୁ ବି ଥାଆନ୍ତି ତାଙ୍କର ଅସୁବିଧାର ସମ୍ମୁଖୀନ ବେଳେବେଳେ ମଶା କାମୁଡ଼ନ୍ତି ପୋକ ବି କାମୁଡ଼ନ୍ତି ଏଇ ସବୁ ସମ୍ମୁଖୀନ ସମ୍ମୁଖୀନ ହେଉ ଆମେ ଅସୁବିଧା ହୁଏ